ଗୋଟେ ବ୍ୟକ୍ତି ଫାଷ୍ଟ ଚିତ୍ର ଅଙ୍କନ ପ୍ରଥମରୁ ଚିତ୍ର ଅଙ୍କନ ଶିଖିନଥାଏ ସେଇଟା ଆମେ ପ୍ରଥମେ ଫାଷ୍ଟ ଆମେ କରିଥାଉ ଭୁଲ ହୋଇଥାଏ ତା'ପରେ ଆମେ ଆଉଥରେ ଦ୍ୱିତୀୟ ଥର କରିଥାଉ ଭୁଲ ହେଇଥାଏ ଆମେ ବାର ବାର ବାରମ୍ବାର ବାରମ୍ବାର ଆମେ ଯଦି ଆମେ କରିବା ତା'ହେଲେ ସେଇ କୋଶ୍ଚିନ୍ ମାନେ ସେ ଚିତ୍ରଟା ଆମର ଭଲ ହୋଇଥାଏ ଚିତ୍ରାଙ୍କନ ଗୋଟେ କଳାକାର ରୂପେ ନାଁ ପାଇଥାଉ ଯଦି ଆମେ କି ଆମେ ଏଇଟା କହିବା ଏଇଟା ଆମର ହେବନି ଆମେ କରିବାନି ଏ କମଜୋରି ହେଇଯିବା ଆମେ ଇଏ କରିବାନି ହେଇଟା କ'ଣ ହେଇପାରିବ କି ଆମେ କାହା ପରାମର୍ଶ ନେବା ଯେପରି ଆମ ଯେ ମାନେ ଭଲ କଳାକାରମାନେ କରୁଛନ୍ତି ତାଙ୍କ ପାଖରୁ କିଛି ପରାମର୍ଶ ନେଇପାରିବା ପରାମର୍ଶ ନେଲେ ତା'ପରେ ଚିତ୍ରାଙ୍କନ ଆମର ବହୁତ ଦକ୍ଷତା ଆସିଥାଏ ଆମେ ଚିତ୍ରାଙ୍କନ ବହୁତ ଭଲ ଭାବରେ କରି ପାରି ପାରିବା